ହଁ ଆମ ରାଜ୍ୟରେ ଛାତ୍ରବୃତ୍ତି ପ୍ରଦାନ କରାଯାଏ ନିମ୍ନ ପ୍ରାଥମିକ ଉଚ୍ଚ ପ୍ରାଥମିକ ଏନ୍ଆର୍ଟି ଟିଏସ୍ ଏନ୍ଟିଏସ୍ ସିନିଅର ମେରିଟ୍ ସ୍କଲାରସିପ୍ ସ୍କିମ୍ ପିଜି ମେରିଟ୍ ସ୍କଲାରସିପ୍ସ ପଠାଣି ସାମନ୍ତ ଗଣିତ ସ୍କଲାରସିପ୍ ବିଜୁ ସଶକ୍ତିକରଣ ଯୋଜନା ଇତ୍ୟାଦି ଇତ୍ୟାଦିରେ ଇତ୍ୟାଦି ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଯୁକ୍ତି ଅଛି ଆମ ରାଜ୍ୟରେ ଆମ ରାଜ୍ୟ ସରକାର ଏସବୁ ଯୋଜନାକୁ ଲାଗୁ କରିଛନ୍ତି ଓ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି ଯେଉଁ ଛାତ୍ରଛାତ୍ରୀମାନେ ତାଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ବା ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ କରନ୍ତି ଏସବୁ ଯୋଜନାରେ ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଏ ଓ ଆମ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଆମ ଓଡ଼ିଶାରେ ଶିକ୍ଷାରେ ଉନ୍ନତି କରିଥିବା ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରନ୍ତି ଓ ଆମ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏହିସବୁ ବୃତ୍ତିରେ ଉପକୃତ ମଧ୍ୟ ହେଇଛନ୍ତି ସେଥିପାଇଁ ମୁଁ ଆମ ଓଡ଼ିଶାର ରାଜ୍ୟ ସରକାରକୁ ବହୁତ ଧନ୍ୟବାଦ ଅର୍ପଣ କରୁଛି